ଢ଼େଙ୍କାନାଳ ଜିଲ୍ଲା ଆମର ଓଡ଼ିଶା ରାଜ୍ୟରେ ଏକ ଜିଲ୍ଲା ଅଟେ ଏଥିରେ ଭୁବନ ବ୍ଲକ୍ ଆମ ସେଇ ଢ଼େଙ୍କାନାଳ ଜିଲ୍ଲା ଭିତରେ ରହିଛି ଭୁବନ ବ୍ଲକ୍ ରେ ଆମର କୁନିନ୍ଦା ଗ୍ରାମ ପଞ୍ଚାୟତ ରହିଛି କୁନିନ୍ଦା ଗ୍ରାମ ପଞ୍ଚାୟତରେ ଆମର ବିଭିନ୍ନ କାର୍ଯ୍ୟାନୁଷ୍ଠାନ କରାଯାଉଛି ସେଥିରେ ଢ଼େଙ୍କାନାଳ ଜିଲ୍ଲାରେ ଥିବା ମହୋତ୍ସବ ଗୁଡ଼ିକ ପାଳନ କରାଯାଉଛି ଢ଼େଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ପୂଜା ଏ ଓଡ଼ିଶାରେ ସବୁଠାରୁ ପ୍ରସିଦ୍ଧ ଅଟେ ସେଠାକୁ ଆମେ ବର୍ଷକୁ ଥରେ ଲକ୍ଷ୍ମୀ ପୂଜା ଦେଖିବାପାଇଁ ଯାଉ ସେଠାରେ ଭଲ କିଣା ବିକା ଖାଦ୍ୟ ସାମଗ୍ରୀ ଖାଇ ନାଚ ଦେଖି ଆମେ ଘରକୁ ଫେରିଥାଉ ଫେରି ଆଉ ଢ଼େଙ୍କାନାଳ ଜିଲ୍ଲା ସବୁଠାରୁ ପ୍ରସିଦ୍ଧ କପିଳାସରେ ଚନ୍ଦ୍ରଶେଖର ମହାଦେବ ସ୍ଥାପନ ହୋଇଛନ୍ତି ସେଠାକୁ ଆମେ ବିଭିନ୍ନ ସମୟରେ ଯାଇଥାଉ ଆଉ ସେ ବାଟରେ ଢ଼େଙ୍କାନାଳ ଜିଲ୍ଲାରୁ ଆସିଲାବେଳୁ କପିଳାସକୁ ସାଇ ମନ୍ଦିର ଏକ ରହିଅଛି ସେଠାରେ ମଧ୍ୟ ବିଭିନ୍ନ ଉତ୍ସବ ପାଳନ କରାଯାଏ ସେଇଠୁ ଆମେ ଢେଙ୍କାନାଳ ସେ କପିଳାସ ମନ୍ଦିରର ପାହାଡ଼ ପାଦ ଦଶ ତଳେ ଏକ ମୃଗବିହାର ଅଛି ସେଇ ମୃଗବିହାରରେ ଲୋକମାନେ ତାଙ୍କର ମୃଗମାନଙ୍କୁ ଦେଖିକି ତାଙ୍କ ମନ ଆତ୍ମାକୁ ଶାନ୍ତି କରିଥାଆନ୍ତି ଆଉ ମନ୍ଦିରର ଶୋଭା ଦେଖିକି ପାହାଡ଼ର ଶୋଭା ଦେଖିକି ମାନୋମୟ ସମସ୍ତଙ୍କର ଆନନ୍ଦିତ ହୋଇଥାଏ ଏବଂ ଆଉ ଗୋଟିଏ ଆକର୍ଷଣୀୟ ଦୃଶ୍ୟ କପିଳାସ ପାହାଡ଼ରେ ଥିବା ମନ୍ଦିରରେ ମାଙ୍କଡ଼ ଯେତେ ସ୍ଥାନ ଅଛି ସବୁଠାରୁ ପ୍ରବଳ ମାଙ୍କଡ଼ ସେଠି ଅଛନ୍ତି ଆଉ ମୁଁ ସେଇଠି ଯାଇଥିବା ମଧ୍ୟରେ ଦେଖିଛି ଏକ ମନୋରମ କାର୍ଯ୍ୟ ଯେ ଆମେ ମଣିଷ ପାଣି ପିଇକରି ଟ୍ୟାପ୍ ଖୋଲି ଦେଇକି ପଳେଇ ଆସୁଛେ ଏକ ମାଙ୍କଡ଼ ଆସି ପାଣି ପିଇ ସେଇ ଟ୍ୟାପ୍ ବନ୍ଦ କରିଦେଇ ଗଲା ଲୋକ ସେଇଠି କଥାବାର୍ତ୍ତା ହେଲେ ଯେ ଦେଖ ମଣିଷ କିନ୍ତୁ ପାଣି ନଷ୍ଟ ହୋଇଯାଉଛି ଜାଣି ପାରୁନି କିନ୍ତୁ ମାଙ୍କଡ଼ ଗୋଟିଏ ସେ ପାଣି ପିଇକରି ସେଠୁ ଟ୍ୟାପ୍ ବନ୍ଦ କରିଦେଇ ଗଲା କାହିଁକି ନା ସେ ଜାଣିପାରୁଛି ଯେ ପାଣିଟା କାହିଁକି ବିନା କାରଣରେ ନଷ୍ଟ ହେବ ତେଣୁ ଆମେ ଢ଼େଙ୍କାନାଳ ଜିଲ୍ଲାର ଏହି ପରି ଗୌରବ ଗାଥା ରଖିଛେ